ଜଣେ ଶିକ୍ଷିତ ଲୋକଙ୍କୁ ଦେଖି ଅନୁସରଣ କଲେ ବହୁତ ଲୋକ ତାଙ୍କ ପଛରେ ଯେତିକି ଅଛନ୍ତି ସବୁ ତାଙ୍କ ପାଠ ପଢ଼ାକୁ ନେଇକି ଅନୁସରଣ କରନ୍ତି ଏବଂ ତାଙ୍କ କଥାବାର୍ତ୍ତା କଥା ଶୈଳୀ ଏବଂ ବହୁତ ତାଙ୍କ ଭଲ ଗୁଣ ଦେଖି ଅନୁସରଣ ହୋଇଥାନ୍ତି ଏବଂ ଶିକ୍ଷିତ ଲୋକଙ୍କ ଚାଲି ଠାଣି ଚଳଣ ସବୁ ବହୁତ ଭଲ ହେଇଥାଏ